ଆଗରୁ ମୁଁ ସ୍ଵିଗିରେ ଖାଇବା ଅର୍ଡ଼ର୍ କରି ଅଟୋ ପେ ପେମେଣ୍ଟ କରୁଥିଲି ଯାହାଫଳରେ କି ବହୁତ ଅସୁବିଧାର ସମ୍ମୁଖୀନ ହେଲି ଏବଂ ଏହା ପରେ ମୁଁ ଆପ୍ର ୱେବସାଇଟ୍କୁ ଯାଇକି ସେଟିଙ୍ଗସରେ ଯାଇକି ଅଟୋ ପେ ପେମେଣ୍ଟକୁ ବାତିଲ କରି କ୍ୟାସ୍ ଅନ୍ ଡେଲିଭରିକୁ ସିଲେକ୍ଟ କଲି